ବଗିଚାରେ ଆମର ସାଧାରଣତଃ ଫୁଲ ଥାଏ ଫଳ ଥାଏ ସେଇ ଫଳରେ ବି ପରିବା ବି ଚାଷ ଆମେ କରିଥାଉ ଫୁଲ ନେଇକି ଠାକୁର ପୂଜା କରୁ ମନ୍ଦିରକୁ ଯାଉ ଫୁଲ ନେଇ ଆଉ ଘରେ ବିଭିନ୍ନ ପର୍ବପର୍ବାଣି ହେଲେ ଫୁଲହାର କରିକି ଦେଉ ଫଳ କହିଲେ ପିଜୁଳିଟିଏ ହେଲା ସେଇଟା ଫଳ ଆକାରରେ ଆମେ ଖାଉ ଆଉ ବାଇଗଣ ଟମାଟର ଗୋଟିଏ ପରିବା ହେଲା ବଗିଚାରେ ତାକୁ ଲଗାଇଛୁ ତାକୁ ରୋଷେଇ କରିବା ପାଇଁ ନେଉ ଆଉ ଲଙ୍କା ସାଧାରଣତଃ ସେ ବଗିଚାରେ ବି ଆମେ ଲଗାଇପାରୁ ସେଇଟା ପରିବାରେ ଗଲା ସେଇଟା ଆମେ ଦେଉ ଫୁଲ ଫଳ ପରିବା ସବୁ କିଛି ଆମେ ସେ ବଗିଚାରୁ ପାଇଥାଉ ଆଉ ଫୁଲ ବିଭିନ୍ନ ପ୍ରକାର ଋତୁ ନେଇକରି ଫୁଲ ଫୁଟିଥାଏ ସାଧାରଣତଃ ଗେଣ୍ଡୁ ଫୁଲ ଆମର ଯେଉଁ ସିଜନରେ ଲଗା ହୁଏ ଆମେ ସେ ଡାଳ ପୋତିକରି ଗଛ କରି ଗେଣ୍ଡୁ ଫୁଲ ଟିକେ ପାଇଥାଉ ଆଉ ଅଲଗା ଫୁଲ ତ ସବୁବେଳେ ପାଇଁ ଫୁଟିଥାଏ ଆଉ ସେ ଫୁଲଟା ଠାକୁର ପୂଜା ବି କରୁ ଆଉ ଫଳ ଫଳ ସବୁ ପିଲାମାନେ ବି ଥାଆନ୍ତି ପିଜୁଳି ଆମ୍ବ ବଗିଚାରେ ବି ହୋଇଥାଏ ତାକୁ ନେଇକରି ଖାଆନ୍ତି

ଆଉ କଦଳୀ ଆଉ ଯେଉଁ ଫଳ ସବୁ ଥାଏ ତାକୁ ତ ଆମେ ମନ୍ଦିରକୁ ବି ନେଉ ଘରେ ବି ପୂଜା କରୁ କଦଳୀ ପାଚିଲେ ଆମେ ଘରେ ଠାକୁରଙ୍କୁ ପୂଜା କରୁ ଭୋଗ ଦେଉ ଆଉ ମନ୍ଦିରକୁ ବି ନେଉ ଫୁଲ